ଆମର ଗ୍ରାମୀଣ ହେଉ କିମ୍ବା ଜିଲ୍ଲା ଖେଳ ହେଉ ଯେପରିକି କ୍ରିକେଟ୍ ତା'ର ଦଳୀୟ ପ୍ରତ୍ୟେକ ଟିମ୍ର ଏଗାରଟି ପ୍ଲେୟାର୍ ଥାଆନ୍ତି ତା'ର ବିରୋଧୀ ବିରୋଧି ଟିମ୍ର ଏଗାରଟି ପ୍ଲେୟାର୍ ଥାଆନ୍ତି ଟସ୍ ହୋଇଥାଏ ଟସ୍ ଯେଉଁ ଟିମ୍ ଜିତିଥାଏ ତାଙ୍କ ଆଗେ ବ୍ୟାଟିଂ ଆଉ ଆଉ ଯେଉଁ ଟସ୍ ହାରିଥାନ୍ତି ତାଙ୍କ ବୋଲିଂ ପଡ଼ିଥାଏ ଏବଂ ବ୍ୟାଟିଂ ଦଳ ତାଙ୍କର ଜାଗା ସ୍ତରୀୟରେ ରୁହନ୍ତି ଦୁଇ ଜଣ ବେଟିଂ କରନ୍ତି ଏଗାର ଜଣ ଫିଲ୍ଡିଂ ଜଣେ କିପର୍ ଥାଆନ୍ତି ଜଣେ ବୋଲିଂ କରନ୍ତି ଦୁଇ ଜଣ ଅମ୍ପାୟାର୍ ଥାଆନ୍ତି ଏବଂ ବ୍ୟାଟିଂ ଦୁଇ ଜଣ କରିଥାନ୍ତି ଏଭଳିକା ଫୁଟ୍ବଲ୍ ଫୁଟ୍ବଲ୍ ବି ସେମିତି ଦୁଇ ଦୁଇ ଦଳୀୟ ଖେଳନ୍ତି ଏବଂ ଗଲି ଗଲି ଜଣେ ଜଣେ ଦୁଇ ଜଣ ରୁହନ୍ତି ଏମିତିକା ଖେଳରେ ତାଙ୍କର ରେଫରି ଥାଆନ୍ତି ଦୁଇ ଜଣ ଏବଂ ତାଙ୍କର ବଡ଼ି ଟଚ୍ ହେଲାପରେ ତାଙ୍କର